ଭାରତରେ ଲୋକେ ଭାତ ଡାଲି ରୁଟି ସବୁଜ ପନିପରିବା ଆଚାର ଏବଂ ପାମ୍ପଡ଼ ଖାଇବାକୁ ପସନ୍ଦ କରିଥାନ୍ତି ଏବଂ ଲୋକପ୍ରିୟ ଖାଦ୍ୟ ହଉଛି ବିରିୟାନୀ ସମୋସା ପାନି ପୁରୀ ଚିକେନ କରୀ ନାନ୍ ଏଗୁଡ଼ାକ ହେଉଛି ଲୋକପ୍ରିୟ ଖାଦ୍ୟ ଏବଂ ଦୈନନ୍ଦିନ ଜୀବନରେ ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ବହୁତ ଗୁଡ଼ାଏ ମସଲା ମଧ୍ୟ ବ୍ୟବହାର କରିଥାନ୍ତି ସେଗୁଡ଼ାକ ମସଲା ହେଉଛି ଜିରା ଧନିଆ ହଳଦୀ ଗରମ ମସଲା ଇତ୍ୟାଦି ବହୁତ ସାରା ମସଲା ଗୁଡ଼ା ବ୍ୟବହୃତ କରିଥାନ୍ତି